ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ ଏବଂ ମୁଁ ନିଜେ ଜଣେ ଓଡ଼ିଆ ବୋଲି ମୁଁ ନିଜକୁ ନିଜେ ବହୁତ ଗର୍ବିତ ଅନୁଭବ କରୁଛି ଏବଂ ମୋତେ ଓଡ଼ିଆ କହିବାକୁ ବହୁତ ଭଲ ଲାଗେ ଓଡ଼ିଆ ଶବ୍ଦ ସେମିତି କହିବାକୁ ଗଲେ ମୁଁ ଯେହେତୁ ଗୋଟେ ଓଡ଼ିଆ ମତେ ଓଡ଼ିଆରେ ସବୁ ଶବ୍ଦ ଭଲ ଲାଗେ ଶୁଣିବାକୁ କହିବାକୁ ଏବଂ ମୁଁ ମୋର ବ୍ୟକ୍ତିଗତ ଜୀବନରେ ସମ୍ ମାନେ ମୋ ପରିବାର ସହ ଏବଂ ମୋ ସାଙ୍ଗମାନଙ୍କ ସହ ମୋ ଘର ପାଖ ଲୋକ ସମସ୍ତଙ୍କ ସହ ଓଡ଼ିଆରେ ହିଁ କଥାବାର୍ତ୍ତା ହୁଏ ଏବଂ ଓଡ଼ିଆ ଭାଷା ଆମ ଓଡ଼ିଆମାନାନଙ୍କ ପାଇଁକା ଆମେ ଯେହେତୁ ଓଡ଼ିଆ ଆମକୁ ବହୁତ ଗର୍ବିତ ଅନୁଭବ ହୁଏ ଯେବେ ଆମେ ଆମ ଓଡ଼ିଆ ଭାଷାକୁ ଆଗକୁ ଯିବାର ଦେଖୁ କିମ୍ବା ଓଡ଼ିଆ ଆମେ ଯେବେ ଅନ୍ୟ ଓଡ଼ିଶା ବାହାର ଅନ୍ୟ ରାଜ୍ୟକୁ ଯାଉ ଅନ୍ୟ ରାଜ୍ୟରେ ଯେତେବେଳେ ଆମେ ଦେଖୁ ଆମ ଓଡ଼ିଆ କେହି ଅଧିକ ଉନ୍ନତି କରୁଛନ୍ତି କି ଓଡ଼ିଆ କଥାବାର୍ତ୍ତା ସମସ୍ତେ ଜାଣିଛନ୍ତି ଅନ୍ୟ ରାଜ୍ୟର ଲୋକମାନେ ସେତେବେଳେ ଆମକୁ ବହୁତ ଭଲ ଲାଗେ ଓଡ଼ିଆ ବୋଲି ସେତେବେଳେ ଆମକୁ ବହୁତ ଗର୍ବିତ ଅନୁଭବ ହୁଏ ଏବଂ ଓଡ଼ିଆ ଭାଷା ଯେହେତୁ ବାହାରେ ଜାଗାରେ ଆମେ ଅନ୍ୟ ରାଜ୍ୟରେ ଶୁଣିବାକୁ ପାଉଚୁ ସେତେବେଳେ ଅଧିକ ଗର୍ବିତ ଅନୁଭବ ହୁଏ ଓଡ଼ିଆ ବୋଲି ଓଡ଼ିଆରେ ଅନେକ ପ୍ରକାର ବାକ୍ୟ କଥା ଶବ୍ଦ ଏମିତି ବହୁତ କିଛି ଅଛି ଓଡ଼ିଆରେ ଅନ୍ୟ ଭାଷାଠୁ ଆଉ ଓଡ଼ିଆରେ ଅଧିକ ଭାଷା ଏବଂ ଅଧିକ କଥାବାର୍ତ୍ତା ଉପନ୍ୟାସ ବହି ଏମିତି ପୁସ୍ତକ ଅନେକ ରଚନା ହୋଇଛି